ଆମ ଓଡ଼ିଆ ଭାଷା ହିଁ ଆମକୁ ଆମ ଭଲ ଲାଗେ କାହିଁକି ଆମର ଯେତିକି ଗାଆଁ ଲୋକ ସବୁ ଓଡ଼ିଆ ହିଁ ପସନ୍ଦ କରନ୍ ଆରୁ ଓଡ଼ିଆ ଭାଷା ହିଁ ମିଠା ଲାଗେ ପୁରା ପୁରା ମଜା ଲାଗେ ଆମର ଓଡ଼ିଆ ଭାଷା ହିଁ ଆମର କଳାହାଣ୍ଡିର ପୁରା ସବୁ ଯେତିକି ଅଛନ୍ତି ସବୁ ଓଡ଼ିଆ ଭାଷା ହିଁ କଥା ହେବା ଓଡ଼ିଆ ଭାଷା ମଧୁର ତ କଥାବାର୍ତ୍ତା ବି ଆଉ ଯେତିକି ଲୋକ ସବୁ ଓଡ଼ିଆରେ ହିଁ ଏଖନେ କଥା ହେଅନ କିଏ ବି ଏନ୍ତା ଇଂଲିଶ ଇଂଲିଶ ଜାଣିଛନ୍ତି ଯେ ଏତେ ବେଶୀ ଇଂଲିଶ ଭେରାଇଟି ନାହିଁ ଯେତେ ଆମ ଗାଆଁନେ ଓଡ଼ିଆ ଭାଷା ଯେତେ କୁହନ ଯେ ସବୁ ଓଡ଼ିଆ ଆମେ ଆଉ ଯେତେ ଗାଆଁ ଲୋକ ବି ଅଛନ୍ ସବୁ ଓଡ଼ିଆରେ ଆସ ଯଅ ବୋଲି ସବୁ ଓଡ଼ିଆ ଭାଷା ପୁରା ମଧୁର ଲାଗେ ଯଦି କଥା ଗୁଟେ କହିଲ ପୁରା ମଜା ଲାଗେ ଯେନ୍ତା କି ଏବେ ଓଡ଼ିଆ ଭାଷା ଗୁଟେ ପୁରା ମଧୁର ଲାଗେ ଯେନ୍ତା ଏବେ କିଏ ଗୁଟେ ଆସ ଯଅ ବଲେ ଗୁଟେ ଯିଏ ଗୋଟେ ବି ସାର୍ ମନକେ ଚିହ୍ନିକି କହିଲେ ବି ଯେ ସେଟା ଗୋଟେ ଖୁସି ହେଇଛନ୍ ସାର୍ ଗୋଟେ ଗୋଟେ ଭଲରେ ଭଲ ପିଲାରେ ଭଲ ସେ କଥା ହଉଚ ଆମ ଓଡ଼ିଆ କଥା ଗୋଟେ ଏଖାନ ଯେନ୍ତିଟା ଯେ ଯେନ୍ତା ଖୁସି ହେଇଯିବ ଓଡ଼ିଆ କଥା କହିଦେଲେ ଆମ ଭାଷା ଏଖାନ ଏମିତି ଟା ଯିଏ ବି ସମ୍ବଲପୁରିଆ ଜେନ୍ ବି ହଉ ସବୁ ଓଡ଼ିଆ ଭାଷା ହିଁ ସବୁ କୁହନ